ହଁ କୁହ ଯାଇଥିଲି ପା ମୁଁ ସକାଳେ ସାଙ୍ଗ ହେଇକି ଗଲେ ନି ଅଳ୍ପ କିଛି ସମୟ ଯାଇଥିଲି ପା

ତମେ କ'ଣ କେତେବେଳେ କ'ଣ ଥିଲା କି ଆଜି ଜଲ୍ଦି ପଳେଇଲ ଆଉ ଆମର ଏଥର ଇଲେକ୍ସନ୍ ଆସୁଛି ଆଉ କାହାକୁ ଭୋଟ୍ ଦେବ ସମସ୍ତଙ୍କ ଆଡ଼େ ଖାଉଛନ୍ତି ତମେ କାହାକୁ ଦେବ ଗୋଟେ ନୂଆ ଏଇ ବାଛିବାକୁ ଚାଁହୁଛ ନା ଗୋଟେ ତମେ ଏବେ ଯୁବକ ଗୋଟେ ନୂଆ କିଛି ଗୋଟେ ନୂଆ ଦଳ ଗୋଟେ ନୂଆ ସରକାର ଗୋଟେ ବନେଇବାକୁ ଚାଁହୁଛ ନା ଖାଲି ସେ ପୁରୁଣା ଆମେ ବସି ଆଲୋଚନା କଲେ ହେବ ନା ଧର ଆମେ ଆମେ କାହାକୁ ବାଛିଥିଲେ ଆମର ବିଧାୟକ କି ଆମର ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ସେମାନେ ସବୁ କେଉଁ ଭଳିଆ କାମ କରୁଛନ୍ତି କୋଡ଼ିଏ ବର୍ଷ ଧରି ରହିଲେଣି ସେଇ ଭଳିଆ କ'ଣ କାମ କରୁଛନ୍ତି ଆମେ ସବୁ ବସିକି ଆଲୋଚନା କରିବା ଆମ ଏରିଆରେ କେତେ କାମ ହେଇଛି କ'ଣ ହେଇଛି କେତେ ଖାଇଛନ୍ତି ଆଉ ଆଉ ଜଣ ନୂଆ ନୂଆ ଜଣଙ୍କୁ ଚାନ୍ସ ଦେବା ଆଉ ଜଣେ ନୂଆ ଆମରି ଆମର ତ ମୁଖ୍ୟମନ୍ତୀ ଏବେ ତ ଆମେ ଦେଖୁଛନ୍ତି କୌଣସି କାମକୁ ନୁହେଁ ତାକୁ ତ ସେ ଆମର ପାଣ୍ଡିଆନ ଆସିକି ସେ ପୁରା ଚଲାଉଛି ତାମିଲ୍ ଜଣେ ଆସିକି ଓଡ଼ିଆ ଉପରେ ରାଜ କରୁଛି ତାକୁ ଖାଲିଟାରେ କାଇଁ ଆମେ ଇଏ କରିବା ଆଉ ଓଲଟି ଆଉ ଗୋଟେ କାହାକୁ ସେ ବିଜେପି ବାଲାଙ୍କୁ ବିଜେପି କି ଆଉ କାହାକୁ ଯଦି ମୁଖ୍ୟମନ୍ତ୍ରୀ କି ସରକାର ଇଆରେ ଆମେ ଦେବା ଭୋଟ୍ ତା'ହେଲେ ଭଲ ହେବ ଆଉ ମୁଁ ଆଉ ଗୋଟେ ଆମ ସଦାବେଳେରେ ଏବେ ଆମେ ସବୁ ଯୁବକ ଅଛନ୍ତି ଆମ ହାତରେ କଥା ଆଉ ଭୋଟ୍ ଆମେ ତ ଦେବେ ଆଉ ଆମେ ଯାହାକୁ ଦେବା ସିଏ ସରକାର ଗଠନ କରିବ ଆମ ଏରିଆରେ ଏବେ ନୂଆ ଗୋଟେ ଆଣିବା ବିଧାୟକ ଆଉ ଆମର ସରକାରୀ ନୂଆ ଗୋଟେ ଗଠନ କରିବା ଆଉ ବିଜେପି ବାଲା ଦେଖି ଗୋଟେ କାହାକୁ ଭଲ ଇଏ ଦେଖିକି ବାଛିଲେ ହେବ ଆଉ ନା କ'ଣ କହୁଛ ଆ ଆମର ସବୁ ମିଶିକି ଆଲୋଚନା କରିବା ନା ପାର୍କ୍ ଯାଉଛନ୍ତି ଯେତେବେଳେ ସବୁ ବସିକି ଗୋଟେ ଥର ଆଲୋଚନା କରିବା ଆମ ଏରିଆରେ କେତେ କାମ ହେଇଛି କ'ଣ ହେଇଛି ଆଉ ବୁଝିବେନି କାହିଁ ସବୁ ତ ଆଜିକାଲି ବୁଝିଲେଣି ସବୁ କହୁଛନ୍ତି ଆଉ ସରକାର ନୂଆ ଇଏ କରିବା ପାଇଁ ଲୋକ ଆଲୋଚନା କରିବେନି କାହିଁ ଆମ ହାତରେ ତ କଥା ଭୋଟ୍ ଦେବା ଆମେ ସରକାର ବଦଳିଲେ ନୂଆ ବନେଇବା ଆଉ ଆମର ଆଉ ମୁଁ ତ ଶୁଣିଥିଲି ସେ ଯୋଉ ଆମର କ'ଣ ଭୁବେନେଶ୍ୱର ସାଂସଦ ଯିଏ ଅପରାଜିତା ଷଡ଼ଙ୍ଗୀ ଅଛନ୍ତି ସେ କ'ଣ ଭଲ କାମ କରୁଛିରେ ତାକୁ ତାକୁ ଯଦି ଆମେ ନୂଆ ମୁଖ୍ୟମନ୍ତ୍ରୀ ଇଏରେ କରନ୍ତେ ସିଏ ଭଲ ଗୋଟେ ମୁଁ ଶୁଣିଛି ଆଗରୁ ଶିକ୍ଷା ଭାବରେ ଭଲ ଶିକ୍ଷା ସଚିବ ଥିଲେ ଭଲ କାମ କରିଥିଲେ ଆଉ ସାଂସଦ ଭାବରେ ବି ଆମର ଭୁବନେଶ୍ୱରରେ ଭଲ କାମ କରୁଛନ୍ତି ତାଙ୍କୁ ଯଦି ଆମେ ବିଜେପିରେ ନୂଆ ମୁଖ୍ୟମନ୍ତ୍ରୀ କରିକି ଆଣନ୍ତେ ଭଲ ହୁଅନ୍ତା ଆଉ ସେ ଆମ ଓଡ଼ିଶାର ଭଲ ଭଲ ଇଏ କରନ୍ତେ ହେଲା ଆମେ ପଇସା ଫଇସା ଖାଉନା କାହା ପାଖରୁ ଆମେ ତ ଏମିତି ଦେଖୁଛୁ ଇଏ ଆଉ ପଇସା କାହା ପାଖରୁ ପାଞ୍ଚ ଶହ ହଜାର ନେଇକି କ'ଣ ପାଇବୁ ଯେଉଁ ପାଞ୍ଚ ବର୍ଷ ଖାଇବି ପୁଣି କାହାକୁ କହୁଥିବ କିଏ ଶୁଣୁନଥିବ ପଇସା ନ ଖାଇଲେ ସିନା ଲୋକ ଶୁଣିବେନି ପଇସା ବାଣ୍ଟିଲେ ଯିଏ ସିନା ନେଲା ସିଏ କହିବ ଆମର ପଇସା ଆମର ନେବାର ନାହିଁ କି କାହାକୁ ଭୋଟ୍ ଦେବାର ନାହିଁ କାହିଁକି ପାଞ୍ଚ ଶହ ହାଜର ଖାଇବୁ କାହିଁକି ଖାଲିଟାରେ ଜଣଙ୍କୁ ତାକୁ ଭୋଟ୍ ଦେବୁ ଆମ ଇଚ୍ଛା ଆମେ ସ୍ୱାଧୀନ ଭାବରେ ଯାହାକୁ ଭୋଟ୍ ଦେବୁ ହେଲା